ହଁ ଆମ ପାଖରେ ପାଠାଗାର ଅଛି ଆମ ଘର ପାଖରେ ପାଠାଗାର ଅଛି ଆମେ ପିଲାଦିନେ ପଢ଼ିଥିବା କିଛି ପୁସ୍ତକର ନାମ ହେଉଛି ସାହିତ୍ୟ ଗଣିତ ମଜା ଜଣା ଅଜଣା ବିଜ୍ଞାନ ଇଂଲିଶ ହସ ଖେଲ ଆଉ ବି ଏମିତି ଆଉ କିଛି ପାଠ ଅଛି ଯେଉଁଥିରେ ସବୁଥିର ମଜା ଲାଗିଛି ସବୁଠି ହସିବାର ଲାଗିଛି ପିଲାଦିନେ ବହୁତ ଏମିତି ବହି ମାନେ ପୁସ୍ତକ ମାନେ ଅଛି ଯେଉଁଥିରେ ପଢ଼ିବାକୁ ବହୁତ ଭଲ ଲାଗେ ଆଉ ଆଉ ବି ଛୁଆ ମାନେ ଅଛନ୍ତି ସେଇ ପୁସ୍ତକ ଏହାନି ପଢ଼ିବା ପାଇଁ ଭଲ ତ ଏବେ ତ ଆମେ ବଡ଼ ହେଇଗଲୁନା ଆଗରୁ ବହୁତ ଭଲ ଲାଗେ ସେଇ ପୁସ୍ତକ ପଢ଼ିବା ପାଇଁ